ଆମ ଅଞ୍ଚଳର ମୁଖ୍ୟତଃ ଧାର୍ମିକସ୍ଥଳମାନଙ୍କ ମଧ୍ୟରୁ ଜଗନ୍ନାଥ ମନ୍ଦିର ଅଛି ଯାହାନିଆ ପିର ମଧ୍ୟ ଅଛି ଚର୍ଚ୍ଚ ଅଛି ମସଜିଦ୍ ମଧ୍ୟ ଅଛି କାରଣ ଆମ ଅଞ୍ଚଳରେ ସବୁ ଜାତିର ଲୋକମାନେ ବସବାସ କରନ୍ତି ମୁଖ୍ୟତଃ ଜଗନ୍ନାଥ ମନ୍ଦିର ଗଲେ ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ ମିଳେ ଯାହାନିଆ ପିର ମଧ୍ୟ ଯାଇକି ବହୁତ ମନକୁ ଶାନ୍ତି ଅନୁଭବ ଲାଗେ ଓ ଚର୍ଚ୍ଚ ଗଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେଉଁ ଏଇଟା ରହୁଛି ବାକ୍ୟ ପଠନ କରୁ ବହୁତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ତ ଜୀବନୀରୁ ଆମକୁ ଶିକ୍ଷା ମିଳିଥାଏ ଓ ମସଜିଦ୍ ଯେଉଁ ମୁସଲମାନ ଭାଇମାନଙ୍କର ଅଛି ସେଇଠାକୁ ମଧ୍ୟ ଗଲେ ଯେଉଁ ଆଲ୍ଲାହ ବିଷୟରେ ମଧ୍ୟ ଆମେ ଜାଣିବା ପାଇଁ ପାଇଥାଉ ଏସବୁ ସ୍ଥାନକୁ ଗଲେ ଆମର ଆତ୍ମାକୁ ଶାନ୍ତି ମିଳିଥାଏ